କହୁଛି ଜୀବନ ଓଡ଼ିଶାରୁ କହୁଛି ଜିଓ ଆପଣଙ୍କ ଗାଁରେ ଅନେକ ଚାଷ ଜମି ଥିବାରୁ ମୁଁ ଆପଣଙ୍କ ପାଇଁ କିଛି ସୁବିଧା ସୁଯୋଗ ନେଇ ଆସିଛି ଯେଉଁଟାକି ଆମେ ବାଦାମ ଚାଷ କରିବା ଆପଣଙ୍କ ଗାଁ ନଦୀ କୂଳରେ ଯାଇଥିବାରୁ ସେଇଠି ପଟୁମାଟି ତ ପଡ଼ିଥିବ ନଦୀ କୂଳେ କୂଳେ ତେଣୁ ଆମେ ସେଠାରେ ବାଦାମ ଚାଷ କରିବା ଯେହେତୁ ତୁମ ଜିଲ୍ଲାରେ ବାଦାମ ଚାଷ ଲୋପ ପାଇଯାଉଛି ଆମେ କିପରି ଲୋକମାନଙ୍କୁ ବୁଝେଇ ସୁଝେଇ ବାଦାମ ଚାଷ ଅତି ମାତ୍ରାରେ କରିପାରିବା ଆପଣ ଏହି ଚାଷ କରିବା ଦ୍ଵାରା ଆପଣ ବି ସଫଳ ହୋଇପାରିବେ ଆପଣ କିଛି ପ୍ରଶ୍ନ ବି ପଚାରି ପାରିବେ ଆପଣ ଆଜ୍ଞା ହ୍ୟାଲୋ ଆପଣଙ୍କ ଗାଁରେ ଚାଷୀ ଅଛନ୍ତି ତ ବାଦାମ ଚାଷ କରିବା ପାଇଁ ତଥାପି କେତେ ଜମି ଅଛି ଲୋକଙ୍କର ଆପଣଙ୍କୁ ମୁଁ ମୋ ଏନ୍ ଜି ଓ ଆପଣଙ୍କୁ ବିହନ ସାର ଏବଂ କିଛି ଚାଷ ଉପଯୋଗୀ ଉପକରଣ ଯୋଗାଇଦେବି ଆଉ ସବୁ ସୁବିଧା ବି ଯୋଗାଇଦେବି ଆପଣଙ୍କ ଏରିଆର ଚାଷୀ ଏହାକୁ କରିବେ ତ ଆପଣ ଯଦି ଠିକ୍ ଅଛି ଆପଣ ଯଦି ବାଦାମ ଅତି ମାତ୍ରାରେ ଫଳେଇ ପାରିବେ ସେଇ ବାଦାମକୁ ମୁଁ ମୋ ଏନ୍ ଜି ଓ ମାଧ୍ୟମରେ ବିଭିନ୍ନ ସଂସ୍ଥାକୁ ଯୋଗାଯୋଗ କରିପାରିବି ଏବଂ ଆପଣଙ୍କ ବାଦାମକୁ ମୁଁ ସୁଲଭ ମୂଲ୍ୟରେ କିଣିନେଇ ଆପଣଙ୍କୁ ବି ଏହାର ଲାଭ ଦେଇପାରିବି ଆପଣଙ୍କ ବାଦାମକୁ ନେଇକି ଆଜ୍ଞା ବାଦାମର କୁଇଣ୍ଟାଲ୍ ପିଛା ଆପଣଙ୍କର ଲୋକାଲ୍ ବଜାରରେ ଯାହା ବିକ୍ରି ହୋଇଛି ତାହାର ଅଧିକ କିଛି ମୁଁ ଦେବାକୁ ଚେଷ୍ଟା କରିବି ଆଉ ଗଭର୍ଣ୍ଣ୍ମେଣ୍ଟ୍ର ଗଭର୍ଣ୍ଣ୍ମେଣ୍ଟ୍ର ମୂଲ୍ୟ ଅନୁସାରେ ମୁଁ ତାହାକୁ ନେଇପାରିବି କିଛି ଚିନ୍ତା କରିବା ଦରକାର ନାହିଁ ଆପଣ ଖାଲି ବାଦାମ ଚାଷ କରନ୍ତୁ ଆଉ ସବୁ ଚାଷୀଙ୍କୁ ବୁଝାନ୍ତୁ ବାଦାମ ଚାଷ କରିବେ ଏବଂ ଆମେ ମୁଁ ଭାବୁଛି ସେହି ବାଦାମ ଚାଷକୁ ନେଇକି ମୁଁ ମୋ ସଂସ୍ଥା ମାଧ୍ୟମରେ କିଛି ଲୋକଙ୍କୁ ନିଯୁକ୍ତି ଦେଇପାରିବି ଆଉ ସେ ନିଯୁକ୍ତି କେମିତି ହୋଇପାରିବ ତାହା ଯଦି ଆପଣଙ୍କ ମନରେ ପ୍ରଶ୍ନ ଉଠୁଛି ମୋତେ ପଚାରିପାରିବେ ନା ଆମେ ତ ଚାକିରି ଦେଇପାରିବୁନି କିନ୍ତୁ ଆପଣଙ୍କୁ ଏରିଆର ଯେଉଁ ଲୋକମାନେ ଅଛନ୍ତି ସେମାନଙ୍କୁ ଆମେ ଆମ ସଂସ୍ଥା ମାଧ୍ୟମରେ ତାଙ୍କ ଜୀବିକାକୁ ଆମେ ସବଳ କରିପାରିବୁ ଯେମିତିକି ଆପଣ ବାଦାମ ଯଦି ବି ଫଳାଇପାରୁଛନ୍ତି ତାକୁ ବେପାର କରିବା ପାଇଁ ସେହି ଲୋକମାନେ ବାଦାମ କିଣିକି ବିକ୍ରି କରିପାରିବେ ସେଥିରୁ ବି କିଛି ଲାଭ ପାଇପାରିବେ ହଉ ଠିକ୍ ଅଛି ଆଉ ମୁଁ ତୁମକୁ ପରେ କଲ୍ କରୁଛି ଏହା ବିଷୟରେ ସମ୍ପୂର୍ଣ୍ଣ ଆଲୋଚନା କରିବା